ଛବିଶ ଜାନୁଆରୀ ଦୁଇ ହଜାର ଏକ ପାଞ୍ଚ ମାର୍ଚ୍ଚ୍ ଦୁଇ ହଜାର ପାଞ୍ଚ ଆଠ ଅଗଷ୍ଟ ଦୁଇ ହଜାର ନଅ ପନ୍ଦର ଏପ୍ରିଲ୍ ଦୁଇ ହଜାର ପନ୍ଦର ଅଠେଇଶ ଜୁନ୍ ଦୁଇ ହଜାର ବାଇଶ